ହଁ ଭାଇ ମୁଁ ଯେଉଁ ଡେଲିଭର୍ଟା କରିଥିଲି ଖାଇବା ଅର୍ଡ଼ର୍ଟା କରିଥିଲି ସେ ଅର୍ଡ଼ର୍ଟି ଲେଟ୍ରେ ପହଞ୍ଚିଛି ଯାହାକି କି ମୁଁ ଘରେ ନାହିଁ ଲେଟ୍ରେ ପହଞ୍ଚିଛି ତ ମୁଁ ପାଇପାରିନି ସେଥିପାଇଁ ମୁଁ ଖାଦ୍ୟଟି କ୍ୟାନସଲ୍ କରୁଛି ଯାହା କ୍ୟାନସଲ୍ କରିକିରି ମୋ ପଇସାଟା ରିଟର୍ଣ୍ଣ କରିଦିଅନ୍ତୁ ଆଉ ଆଉ କେବେ ବି ମୁଁ ସେଇଠି ଅର୍ଡ଼ର କରିବି ନାହିଁ କାହିଁକି ନା ମୁଁ ତ ଏ ଜାଗାରେ ରହୁନି ଅଲଗା ଜାଗାରେ ରହୁଛି ତ ମୁଁ ବି ଏଇଠୁ ଆଉ ଅର୍ଡ଼ର କରିପାରିବିନି ଦୟାକରି କ୍ୟାନସଲଟି କରିଦିଅନ୍ତୁ ଅର୍ଡ଼ରଟି ଆଉ ପଇସାଟି ପଠାଇଦେଲେ ମୁଁ ଆପଣଙ୍କ ଚିରଉପକୃତ ହେବି ଆଉ ଆପଣଙ୍କ ଖାଦ୍ୟ ତ ଟେଷ୍ଟ ବି ନୁହେଁ କି ଭଲ ବି ନୁହେଁ ତ ସେଥିପାଇଁ ମୁଁ ଆପଣଙ୍କ ଅର୍ଡ଼ରଟି କ୍ୟାନସଲ୍ କରିହେଉଛି ମୋତେ ଆପଣଙ୍କ ଅର୍ଡ଼ର ବି କୌଣସି ଇଏରେ ବି ପସନ୍ଦ ହଉନି ପେମେଣ୍ଟ ବି ଦଉନି ସେଥିପାଇଁ ମୁଁ କ୍ୟାନସଲ୍ଟି ହଁ କରୁଛି ଅର୍ଡ଼ରଟି ଆପଣ ଯେଉଁଠି ଅଛନ୍ତି ତ ଲେଟ୍ରେ ପହଞ୍ଚାଇଲେ ସେଥିପାଇଁ ମୋ କତି ଖାଇବା ବି ଆସିପାଇଲାନି ମୁଁ ଯେଉଁ ଟାଇମ୍ରେ ଚାହୁଁଥିଲି ସେ ଟାଇମ୍ରେ ବି ମିଳିପାରିଲାନି ତ କୌଣସିଥିରେ ବି ମୋର ବି ଲାଭ ହେଲାନି କି ସହଯୋଗ ବି କଲାନି ଯେଉଁ ଫଳରେ ମୋତେ ସେଇଟା କ୍ୟାନସଲ୍ କରିବାକୁ ପଡ଼ୁଛି